ହଁ ଏହି ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟରେ ପଢ଼ାଯିବା ଉଚିତ କାରଣ ବିଦ୍ୟାଳୟରେ ଯେଉଁ ଶିକ୍ଷା ଗୁଡ଼ିକ ମିଳେ ସେହି ଶିକ୍ଷା ଶିକ୍ଷାଗତ ଯୋଗ୍ୟତା ତ ସମସ୍ତ ଛାତ୍ରଙ୍କୁ ବା ସମସ୍ତ ପିଲାମାନଙ୍କୁ ଏକ ରୋଜଗାର କ୍ଷମ କରିବାରେ ଏତେଟା ସକ୍ଷମ ଆଣିନଥାଏ ତ କିଛି ପିଲା ବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ଶିକ୍ଷାଗତ ପ୍ରତି ଆଗ୍ରହ ନଥାଏ କି ସେମାନଙ୍କ ମନରେ ସେହି ଶିକ୍ଷାଟା ଏତେ ଦୂର ନିଜର ବୃତ୍ତି ପୋଷଣ କରିବାରେ ଯେଉଁ ବାଟ ଦେଖାଇନଥାଏ ଏହି ଧନ୍ଦାମୂଳକ ଶିକ୍ଷାଟି ଦେଖାଇଥାଏ ଧନ୍ଦାମୂଳକ ଶିକ୍ଷାଟି ବିଦ୍ୟାଳୟରେ ପଢ଼ାଇବା ଦ୍ଵାରା ଗୋଟିଏ ଛାତ୍ର ନିଜର ବୃତ୍ତିଗତ ଯୋଗ୍ୟତା ସେ ହାସଲ କରିଥାଏ ନିଜର ବୃତ୍ତିଟାକୁ ସେ କିପରି ଆପଣାଇବ ତାହା ବିଷୟରେ ସେ ବିଦ୍ୟାଳୟରୁ ହିଁ ଶିକ୍ଷାଟା ଲାଭ କରିଥାଏ ତ ତାହା ଏକ ସୁଦୃଢ଼ ଏବଂ ଭଲ ଜୀବନ ଗଢ଼ିବାରେ ତାକୁ ସହାୟକ ହୋଇଥାଏ